ଓଡ଼ିଶାରେ ମନୋରଞ୍ଜନର ପାରମ୍ପରିକ ମାଧ୍ୟମ ଗୁଡ଼ିକ ରହିଛି ତନୁଦ୍ୟାକର ଆଦିବାସୀ ପରଜା ଓ କନ୍ଧମାନଙ୍କର ଢେମ୍ସା ନାଚ କୋରାପୁଟ ଜିଲ୍ଲାରେ ପ୍ରସିନ୍ଧ ସମ୍ବଲପୁର ଅଞ୍ଚଳରେ ଯେଉଁ ସମ୍ବଲପୁରୀ ନାଚ ରହୁଛି ତାହା ମଧ୍ୟ ବେଶ ମନୋରଞ୍ଜିତ ପାରମ୍ପରିକ କିନ୍ଦିରି ଗୀତ ମଧ୍ୟ ରହିଛି ଧୀରେ ଧୀରେ ପାରମ୍ପରିକ ଗୀତ ଗୁଡ଼ିକୁ ଲୋପ ପାଇ ଗଲାଣି ଥିଏଟରେ ସିନେମାର ଆଗ୍ରହ ବଢ଼ିଗଲାଣି ତେଣୁ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରର ପାରମ୍ପାରିକ ନୃତ୍ୟ ରହିଛି ପାଲା ଏକ ଅଞ୍ଚଳର ହେଲା ବେଳକୁ ପୌରାଣିକ ନାଟକ ଅନ୍ୟ ଏକ ଅଞ୍ଚଳରେ ମନୋରଞ୍ଜନ ନିମନ୍ତେ ଉପଯୋଗୀ ହିଁ ଗଣ୍ଡ ଏବଂ ଓ ରାଓ ଓ ଜନଜାତିର ଲୋକଙ୍କ ଦ୍ୱାରା କର୍ମ ନୃତ୍ୟ ହୋଇଥାଏ ତେଣୁ ପାରମ୍ପାରିକ ନୃତ୍ୟ ଓ ସଙ୍ଗୀତ ଦ୍ୱାରା ଆଦିବାସୀ ଓ ହରିଜନ ଲୋକ ବହୁତ ଏନ୍ଜୟ କରନ୍ତି